ହ୍ୟାଲୋ ଆଜ୍ଞା ଆପଣ ହେଇ ଚିକେନ୍ ଦୋକାନୀ କି ଆଉ ଚିକେନ୍ ଏବେ ରେଟ୍ କେତେ ଅଛି କୁହ ଆଉ ଭଲ ଚିକେନ୍ ଟିକେ ଦେଇଥାନ୍ତେ ଆଉ ଆମର ବାହାଘର ଅଛି ଆଉ ଟିକେ ଅଧିକ ଚିକେନ୍ ଦବ ଆଗକୁ ଆଉ ଚାରି ପାଞ୍ଚ କେଜି ବର୍ତ୍ତମାନ ଟିକେ ଦରକାର ଥିଲା ଭଲ ଚିକେନ୍ ଟିକେ ଦେଇଥାନ୍ତ ହଁ ଆଉ ରୋଗ ଫୋଗ ତ ହଉଛି ବର୍ତ୍ତମାନ ଏଇନେ ଚାରି ପାଞ୍ଚ କେଜି ଦେଇଥାନ୍ତେ ଆଉ ଆଗକୁ ଆମର ବାହାଘର ଅଛି ଆଉ ଚାରି ପାଞ୍ଚ କୁଇଣ୍ଟାଲ ଦେଇଥାନ୍ତେ ବର୍ତ୍ତମାନ ଭଲ ଟିକେ ଦେଖିକି ଚାରି ପାଞ୍ଚ କେଜି ଦରକାର ଥିଲା ଆଉ ମଟନ୍ ରେଟ୍ କେତେ ଅଛି ଆଗକୁ ବାହାଘର ଆମର ହେଲେ ଆଉ ହଁ ଯାହା ଦରକାର ଆଉ ତିନି ଚାରି କେଜି ଦରକାର ଥିଲା କିନ୍ତୁ ବର୍ତ୍ତମାନ ଚିକେନ୍ ଦେଇଥାନ୍ତୁ ଆଉ ମଟନ୍ ଯେତେବେଳେ ଦରକାର ହବ ମୁଁ କହିବି ଆପଣଙ୍କୁ ଆଉ ମୁଁ ପୁଣି କଲ୍ କରିବି ପାଞ୍ଚ ଛଅ ଦିନି ପରେ କହିବି ଆଉ ଆଉ ଆପଣ ତ ରେଡ଼ି କରିକି ରଖିଥିବେ ମୋର ପିଲାକୁ ମୁଁ ପଠେଇବି ହଁ ହଁ ମୁଁ ଠିକ୍ ଅଛି ମୁଁ ଆପଣଙ୍କୁ ତ ବରାଦ ଦେଲି ଆପଣ ରଖିଥିବେ ମୋ ପିଲା ଗଲେ ଆଣିବେ ଆଉ ହଉ ଠିକ୍ ଅଛି ମୁଁ ବି ରଖୁଛି